ଆମର ଏଠୁ ପାଖାପାଖି ପଚିଶ କିଲୋମିଟର ଦୂରରେ ଗୋଟେ ପାରାଦ୍ୱୀପ ବନ୍ଦର ଗୋଟେ ସେ ପାରାଦ୍ୱୀପ ବନ୍ଦରରେ ଆମର ବର୍ଷକୁ ଥରେ ଆମର ହୁଏ ବାଲିଯାତ୍ରା କାର୍ତ୍ତିକ ମାସରେ ବାଲିଯାତ୍ରା ବାଲିଯାତ୍ରା ପୁରା ଆମର ଓଡ଼ିଶା ପ୍ରସିଦ୍ଧ ବାଲିଯାତ୍ରାରେ କ'ଣ ନ ମିଳେ ବୋଲି ଆଉ କିଏ କହିବେନି ପୁରା ମାନେ ମାଛ ଶୁଖୁଆଠାରୁ ଆରମ୍ଭ କରି ଡାଲି ଚାଉଳ କରି ଆରମ୍ଭ କରି ସବୁ ଷ୍ଟଲ୍ ବି ସବୁ ହସ୍ତଶିଳ୍ପୀ ସବୁ ସେମାନେ ହାତରେ ସବୁ ତିଆରି କରି ଜିନିଷ ଆଣିକିରି ବି ପକାନ୍ତି ଷ୍ଟଲ୍ ସବୁ ଆଉ ବହୁତ ଶିଳ୍ପ ଆଉ ବସ୍ତ୍ରାଳୟ ସବୁ ପ୍ରତ୍ୟେକ ଜିନିଷ ସେଠି ସୁଲଭ ମୂଲ୍ୟରେ ମିଳେ ଏହାକୁ ବହୁତ ଆଡ଼ୁ ଓଡ଼ିଶାରୁ ବହୁତ ଲୋକ ଆସିକିରି ଏଠି ଉପକୃତ ହୁଅନ୍ତି ଏହି ବାଲିଯାତ୍ରାକୁ ବି ବହୁତ ଆସନ୍ତି ଲୋକ ସବୁ ବାହାରୁ